ଟିଭିରେ ଖେଳ ଯାଉଥିବା ଖେଳମାନଙ୍କ ମଧ୍ୟରେ ମହିଳା ଏବଂ ପୁରୁଷମାନଙ୍କର ସ୍ଥାନ ସମାନ ପରି ହେବା ଦରକାର ଯାହାକି ପୁରୁଷମାନେ ଯାହା ଯାହା ଫାସିଲିଟିଜ୍ ପାଇପାରୁଥିବେ ତା ଝିଅମାନଙ୍କୁ ମଧ୍ୟ ସେଥି ଭାବରେ ସ୍ୱାଧୀନତା ଦରକାର ଯାହାକି ସେମାନେ ବି ନିଜର ଦକ୍ଷତା ସମସ୍ତଙ୍କ ଆଗରେ ପ୍ରଦର୍ଶନ ଦେଇପାରିବେ ତେଣୁ ଝିଅମାନଙ୍କୁ ମଧ୍ୟ ଫ୍ରିଡ଼ମ୍ ଦେବା କଥା ଯାହାକି ଝିଅମାନେ ବି ନିଜର ଚାଷ କରିବି ଏବଂ ତାଙ୍କର ବି ମନୋବଳ ବଢ଼ିବ ପୁଅ ଏବଂ ଝିଅମାନଙ୍କ ମଧ୍ୟ ବେଶିକି ପାର୍ଥକ୍ୟ ଦେଖାଯାଏ ତେଣୁ ସମସ୍ତେ ସମସ୍ତେ ପାର୍ଥକ୍ୟ ନଦେଖି ଝିଅମାନଙ୍କୁ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ଆଗ୍ରହ କିମ୍ବା ମୋଟିଭେସନ୍ ଦବା କଥା ତାଙ୍କୁ ଜଣେଇବାକୁ ଥାଇ ସେମାନେ ବି ପୁଅମାନଙ୍କ ଠାରୁ କମ୍ ନୁହେଁ ଏବଂ ନିଜେ ତାଙ୍କର ତାଙ୍କର ଦକ୍ଷତା ଏବଂ ନିଜର ସ୍ଵାଧୀନତା ପାଇଁ ଲଢ଼ିବେ ଏବଂ ନିଜେ ଅଂଶ ଗ୍ରହଣ କରି ତାଙ୍କର ପ୍ରଦର୍ଶନ ଦେଖେଇବେ ଏବଂ ଓ ଝିଅମାନେ ବି କାହାଠୁ କମ୍ ନୁହେଁ ବୋଲି ନିଜର ସ୍ଥାନ ପକ୍କା କରିବେ